ହାଏ ଦୋସ୍ତ କେମିତି ଅଛ ଭଲ ଆଉ କେତେ ଦିନ ପରେ ଦେଖା ହେଲା ଭଲ ତ ସବୁ ଘରେ ଭଲ ତ ଆଉ ଭୋଟ ତ ପଳେଇ ଆଇଲା ପାଖରେ ହଁ କ'ଣ ହଁ କ'ଣ ହେବ ଭୋଟରେ କିଏ ଜିତିବ ଲାଗୁଛି ହଁ କଂଗ୍ରେସ ଜିତିଲେ ଜିତିବ କି ବିଜେଡ଼ି କି ବିଜେପି ଯିଏ ଯିଏ ଜିତିଲେ ବି ଆମର ଭଲ ନା ହଁ

ହେ ମର୍ଣ୍ଣିଂ ୱାକ କରୁ କରୁ ଆସିଲି ଆଉ ରାଜନୀତି ବିଷୟରେ କ'ଣ ଧାରଣା ଅଛି କ'ଣ ହେବ ଆଜିକାଲି ହଁ ହଁ ହଁ ସମସ୍ତେ ଚାହୁଁଛନ୍ତି ଜିତିବା ପାଇଁ ହେଲେ କାହାର କ'ଣ ହେବ କିଏ କାହାକୁ ଭୋଟ ଦେବେ ସେଇଟା ତା'ର ବ୍ୟକ୍ତିଗତ ନା ଭୋଟ ପଳେଇ ଆସିଲା ଆଉ ତ କିଛି କରୁନି ଭୋଟ ପାଖରେ ଆସିଲା ନା ସେଥିପାଇଁ ଆଉ କିଛି କରୁନି ଦେଖବା ଭୋଟ ହେଲା ପରେ ଆଉ ସବୁ ତ ଭୋଟ ନେଇକି ନା ଝଗଡ଼ା ଝାଟି ଏସବୁ ଚାଲିଛି କ'ଣ କରିବା ସମସ୍ତେ ଇଲେକ୍ସନରେ ଛିଡ଼ା ହେଉଛନ୍ତି କିଏ କାହାକୁ ଦେବେ ସମସ୍ତେ ଛିଡ଼ା ହେଲେ ଭୋଟ ଦେବେ କିଏ ହଁ ଆଉ ତୁମ ଠି କିଏ ଛିଡ଼ା ହେଲେ ନା କ'ଣ ହଁ ଆମର ଏଇଠି ବିଜେପିକୁ

ହଁ କୁହ ହଁ ଶୁଣୁଥିଲି କଂଗ୍ରେସ କଂଗ୍ରେସ ହଁ

ଏଇଠି ଆମ ଠି ଛିଡ଼ା ହେଲେ ବିଜେପିର ଜଣେ ଛିଡ଼ା ହେଲେ ତ ଆଉ କିଏ କାହାକୁ ଦେବ ଭୋଟ ସେଇଟା ତା'ର ବ୍ୟକ୍ତିଗତ ବିଷୟ ନା ଯିଏ ବି ଭୋଟ ଦେଲେ ହେଲା ଜିତିଲେ ହେଲା ହଉ ରଖୁଛି ହେଲା